ରୋଷେଇ ଆରମ୍ଭ କରିବା ପୂର୍ବରୁ ସମସ୍ତ ସାମଗ୍ରୀ ଏକାଠି ରଖିବାକୁ ପଡ଼େ ଯେପରିକି ସମସ୍ତ ପାରିବା ତାକୁ ଧୋଇ କାଟି ସାଇଜ୍ କରି କାଟି ତାକୁ ଆମେ ଗୋଟେ ପାତ୍ରରେ ସଜାଡ଼ି ରଖୁ ସମସ୍ତ ମସଲା ଯେପରିକି ପିଆଜ ରସୁଣ ଅଦା ଗରମ ମସଲା ଏ ସବୁକୁ ବାଟି ରଖୁ ତା ପରେ କଡ଼େଇ ଗ୍ୟାସ୍ ଲଗାଇ ବସାଉ ତା ଦିହରେ ତେଲ ଦେଇ ସମସ୍ତ ପରିବାକୁ ଭାଜୁ ଭଜା ହେଇଥିବା ପରିବାକୁ ବାହାର କରି ସେଥିରେ ମସଲା ଦେଇ କଷୁ ଏବଂ ତା'ପରେ କଟା ଭଜା ପାରିବାକୁ ସେଥିରେ ଦେଇ ଖାଦ୍ୟ ପ୍ରସ୍ତୁତ କରୁ